ମହାକାଶୀୟ ଏବଂ ଘଟଣା ଅଧ୍ୟୟନ ପାଇଁ ଆମେ କିପରି କମ୍ପ୍ୟୁଟର୍ ସିମ୍ୟୁଲେସନ୍ ଏବଂ ଅନ୍ୟ ମେଡିଲିଂ କୌଶଳ ବ୍ୟବହାର କରିବୁ ଏବଂ ଏହି ମଡେଲଗୁଡ଼ିକ କିପରି ନୂତନ ଆବିଷ୍କାର କରିବା ପାଇଁ ବ୍ୟବହୃତ ହୋଇଛି ଏହା କମ୍ପ୍ୟୁଟର ଜରିଆରେ ଆମେ ଜାଣିବାକୁ ଚାହୁଁଛୁ ଯେ ବିଭିନ୍ନ ଆବିଷ୍କାର ହେଉଛି କମ୍ପ୍ୟୁଟର କମ୍ପ୍ୟୁଟର ଆମେ ଜାଣିପାରୁ କ'ଣ କ'ଣ ହେଉଛି ଆଉ କମ୍ପ୍ୟୁଟରରେ ବିଭିନ୍ନ କାମ କରିପାରୁ ମହାକାଶ ବସ୍ତୁ ବିଷୟରେ ଆମେ ଜାଣିପାରୁ ମହାକାଶୀୟ ବସ୍ତୁ ସେ ଆପଣ ଆମେ ବହୁତ କିଛି ଆବିଷ୍କାର କରିପାରୁ ଓ ମହାକାଶୀୟ ବସ୍ତୁ ଦ୍ୱାରା ଆମେ ବିଭିନ୍ନ କାମ କରିପାରୁ କମ୍ପୁଟରରେ ଏକ ଭଲ କମ୍ପ୍ୟୁଟର ପ୍ରତି ଆମର ସ୍ନେହ ଅଛି ଓ କମ୍ପ୍ୟୁଟରରେ ଆମେ ବିଭିନ୍ନ କାମ କରିପାରୁ ଇମେଲ ପଠାଇପାରୁ ଓ ବିଭିନ୍ନ ଆମେ କାମ କରିପାରୁ